ଦୁନିଆ ବା ବ୍ରହ୍ମାଣ୍ଡ ଯାହା ବିଷୟରେକି ଆମେ ଆଜି ପର୍ଯ୍ୟନ୍ତ ମଧ୍ୟ ରହିଛୁ ଅଜଣା ଅଶୁଣା ଦୁନିଆରେ ବହୁତ ଏମିତି ଜିନିଷ ଅଛି ଯାହା ବିଷୟରେ ଏକ ରହସ୍ୟ ହୋଇକି ରହିଛି ଯେମିତି ସମୁଦ୍ରର ଗଭୀରତା ଯାହାକି ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ କି ସମୁଦ୍ର କେତେ ଭିତରକୁ ଅଛି ଏବଂ ବ୍ରହ୍ମାଣ୍ଡର ଉତ୍ପତି କେମିତି ହେଲା କିଭଳି ହେଲା ସବୁ ଥିଓରି ଉପରେ ବେସ୍ ଅଛି କିନ୍ତୁ ତା'ର କୌଣସି ପର୍ଟିକୁୁଲାର୍ ସାଇଣ୍ଟିଫିକ୍ ରିଜନ୍ ମିଳିନାହିଁ ସେମିତି ବ୍ଲାକ୍ ହୋଲ୍ ଯାହାକି ସମସ୍ତ ଜିନିଷକୁ ନିଜ ଭିତରେ ସମାଇଥାଏ ହେଲେ ସେ ତାହା କୁଆଡ଼େ ଯାଇଥାଏ କେମିତି ଯାଇଥାଏ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଯାହାରକି ସମୟ ସ୍ଲୋ ଟାଇମ୍ ସ୍ଲୋ ବ୍ଲାକ୍ ହୋଲ୍ ପାଖରେ ସବୁବେଳେ ସର୍ବଦା ସମୟ କ'ଣ ପାଇଁ ସ୍ଲୋ ହୋଇଯାଇଥାଏ ଏମିତି ବହୁ ଜିନିଷ ଅଛି